ହେଲୋ ହଁ କ'ଣ କରୁଛୁ ହେଲୋ କାଲି ହଁ ହଁ ଦୋକାନ କେମିତି ଚାଲିଛି ଏପଟେ ଭଲ ଚାଲିଛି ତୋର ତ ଦୋକାନ ଅଛି ତୁ ବିଜିନେସ୍ କରୁଛୁ ଆଉ ତୋର କି ଅସୁବିଧା ବେପାର ଘର ଏଇ ଦୁଇ ତିନି ହଜାର ପାଞ୍ଚ ଶହ ଆଉ କମ୍ରେ ବି ମିଳିପାରିବ ହଉ ଠିକ୍ କରିବା ବେପାର ହେଉ ନାହିଁ କେମିତି ହେଲେ ତ ବେପାର ହେବା କଥା ବାହାରକୁ ଗଲେ କ'ଣ ଦେଶୀ ବେପାର ଯହ ହେବ ଘରେ ଥାଇକି ଯେମିତି ବେପାର କରି ହେବ ବାହାରକୁ ଗଲେ ତୋ ଦୋକାନରେ ମିଳୁଛି ହଉ ହେଲେ ଦେଖେ ସୁବିଧା ଦେଖି ହଉ

ହଁ ଗ୍ୟାସ୍ ଫ୍ୟାସ୍ ସବୁ ସୁବିଧା ଅଛି ହଁ